ମାଧୁରୀ ଦୀକ୍ଷିତ ଗୁଟେ ଭଲ୍ ହିରୋଇନ୍ ଟେ ଆନ୍ ଆର୍ ସେ ଭଲ୍ ରୋଲ୍ ବି କର୍ସନ୍ ଭଲ୍ ତାଙ୍କର୍ ଡ୍ୟାନ୍ସ ବି କର୍ସନ୍ ତାଙ୍କର ଏକ୍ଟିଙ୍ଗ୍ ଫେଟିଙ୍ଗ୍ ବି ଭଲ୍ ଲାଗ୍ସି ଆର୍ ଆମେ ତାହାକୁ ଆମର୍ ଭଲ୍ ହିରୋଇନ୍ ହିସାବେ ଆମେ ତାହାକୁ ସିଲେକ୍ଟ କରିଛୁ ହେଲେ ସେ ଥରେ ନାଚିଥିଲେ ଯେ ତିରିଶି କେଜିର ସୁନା ପିନ୍ଧିକରି ବି ନାଚିଥିଲେ ଇଟା ଆମେ ଜାନିଛୁଁ ବଏଲେ ସେଥିର୍ ଲାଗି ବୋଲିକରି ତାଙ୍କର୍ ଡ୍ୟାନ୍ସ ଭଲ୍ ହେସି ଆଉ ଭଲ୍ ଲାଗ୍ସି ତାଙ୍କର୍ ଫିଲ୍ମ୍ମାନେ ବି ବହୁତ ଭଲ୍ ଭଲ୍ ଫିଲ୍ମ୍ ଅଛେ ବେଟା ଅନିଲ୍ କପୁର୍ ସାଙ୍ଗେ ଆର୍ ହେନ୍ତି ଫିଲ୍ମ୍ ମାନେ ବହୁତ୍ କିଛି ଅଛେ ସେ ତାକର୍ ରୋଲ୍ ଭଲ୍ ଲାଗ୍ସି ଭଲ୍ ଏକ୍ଟିଙ୍ଗ୍ କର୍ସନ୍ ଭଲ୍ ରୋଲ୍ କର୍ସନ୍ ତାଙ୍କର୍ ସବୁ ଚାଲି ଚଲନ୍ ସବୁ ଠିକ୍ ରଖିକରି ସେ ଫିଲ୍ମ୍ ଦୁନିଆରେ କାମ୍ କର୍ସନ୍